ଆମ ଜୀବନରେ ପ୍ରତ୍ୟେକ ଶୁଭ ଘଟଣା ଭଗବାନଙ୍କ ଠାରୁ ଆରମ୍ଭ ହୁଏ ପ୍ରଥମତଃ ଭଗବାନ ଦ୍ୱିତୀୟତଃ ଆମ ବାପା ମାଆ ଯାହାକୁ ପ୍ରଣାମ କଲେ ଆମ ଜୀବନର ସବୁପାପ କ୍ଷୟ ହେଇଯାଇଥାଏ ଆଉ ଜୀବନର ସବୁ ଶୁଭ ଆରମ୍ଭ ହୋଇଯାଇଥାଏ ସେହି ଶୁଭକୁ ନେଇ ଆମେ ଆଗେଇ ଚାଲିଥାଉ ସେ ହିଁ ଆମର ଚଳନ୍ତି ଠାକୁର ରହିଚନ୍ତି ଆମ ବାପା ମାଆ ବାପା ମାଆ ଯଦି ନଥାନ୍ତେ ଆମେ ବୋଧେ ଏଇ ସଂସାରକୁ ଆସିପାରିନଥାନ୍ତୁ ତାଙ୍କ ପାଇଁ ଆମେ ସଂସାରରେ ଜନ୍ମିତ ଯଦି ସେମାନେ ନଥାନ୍ତି ତାହେଲେ ଆମ୍ଭେମାନଙ୍କର ସ୍ଥାୟୀ ନଥାନ୍ତା ତେଣୁ ଆମମାନଙ୍କ ଜୀବନରେ ବାପା ମାଆ ଏବଂ ଭଗବାନଙ୍କର ଆଶା ପରିଭାଷା ପୂରଣ କରିବାର ଆମେ ହେଉଛୁ ଏକ ମାଧ୍ୟମ ଯଦି ଆମ ଜୀବନରେ ବାପା ମାଆ ନଥାନ୍ତେ ତାହେଲେ ଆମ୍ଭେ ମାନେ ମଧ୍ୟ ନଥାନ୍ତୁ ତେଣୁ ଆମ ଜୀବନରେ ବାପା ମାଆଙ୍କର ଆଶୀର୍ବାଦ କୁ ନେଇ ଆମର ସବୁ ଶୁଭ ଘଟଣାକୁ ଆରମ୍ଭ କରିଥାଉ ତାଙ୍କ ଦ୍ୱାରା ହିଁ ଆମ ଜୀବନରେ ପରିଚାଳିତ ହୋଇଥାଏ